ଦଶରୁ ଦଶଲକ୍ଷ ଭିତରେ ପାଞ୍ଚଟି ମନେରଖିଥିବା ସଂଖ୍ୟା ହେଉଛି ପାଞ୍ଚହଜାର ପାଞ୍ଚଶହ ପଞ୍ଚାବନ ଦଶହଜାର ନଅଶହ ପଞ୍ଚଷଠି ତିରିଶହଜାର ପାଞ୍ଚଶହ ପନ୍ଦର ଷାଠିଏହଜାର ଆଠଶହ ପଇଁଚାଳିଶ ନବେହଜାର ଛଅଶହ କୋଡ଼ିଏ